ପଶୁପାଳନ କହିଲେ କୃଷକମାନେ କହିଲେ ପଶୁ ପଶୁ ବା ପଶୁ କହିଲେ ଗାଈ ଗୋରୁ ଏବଂ ମେଣ୍ଢା ଛେଳି ଇତ୍ୟାଦି ବୁଝାଇଥାଏ ଗାଈ ଗୋରୁଙ୍କୁ ଫାଟୁଆ ରୋଗ ଯେଉଁ ସମୟରେ ହୋଇଥାଏ ସେ ସମୟରେ ମୁଁ ଏବଂ ମୋର ବାପା ଏବଂ ବାପା ନଥିଲେ ମାଁ ୟାକୁ ଡାକ୍ତର ଡାକି ଚିକିତ୍ସା କରିଥାନ୍ତି ତାହା ଏପରିକି ହୋଇଥାଏ ଯାହାକୁ ଡାକ୍ତର ନ ଆଇଲେ ଠିକ କରିପାରିନାହାଁନ୍ତି ପଶୁ ଚିକିତ୍ସା କଲେ ଯେତେ ଯତ୍ନ ନବ ପଶୁ ପଶୁମାନଙ୍କ ଯେତେ ଯତ୍ନ ନେଲେ ସେ ଆପଣାର ହୋଇଯାଆନ୍ତି ପଶୁପକ୍ଷୀମାନଙ୍କର ଘଟଣା କେବେ ଦେଖିପାରିବେ ନାହିଁ